ମୁଁ ଗୋଟିଏ ଘଣ୍ଟା କିଣିଛି ଭାବିଥିଲି ସେ ଭଲ ପଡ଼ିବ ଦୁଇ ହଜାର ଟଙ୍କା ଦେଇକି କିଣିଥିଲି ସେଇଟା କିନ୍ତୁ ଭଲ ପଡ଼ିଲା ନାହିଁ ଚାର୍ଜ ରଖୁନି ଫିତା ବି ଛିଣ୍ଡି ଗଲା ଘରେ ପାଟି କରୁଛନ୍ତି କଣ କରିବି ତ କିଣିଥିଲି ଭଲ ପଡ଼ିଲାନି ଭାବିଥିଲି ଭଲ ପଡ଼ିବ ବୋଲି କିନ୍ତୁ ସେ ତ ଭଲ ପଡ଼ିଲାନି ହଉ ଥାଉ ଗଲା ତ ପଇସା ଲସ୍ ହେଲା ଗଲା ବେକାର